ହ୍ୟାଲୋ ସାନ୍ଭି ରେଷ୍ଟୁରାଣ୍ଟ ଆପଣ ସାନ୍ଭି ରେଷ୍ଟୁରାଣ୍ଟ ମ୍ୟାନେଜର କହୁଛନ୍ତି ତ ମ୍ୟାନେଜର ସମ୍ବିତ ବାବୁ ହଁ ଆପଣ ତ ମୋତେ ଭଲସେ ଠିକ୍ ସେ ଜାଣିଥିବେ କ'ଣ ପାଇଁ ନା ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ବହୁତ ଥର ଖାଇବା ଅର୍ଡ଼ର କରେ ମୋତେ ଏଇ ଖାଇବା ତୁମ ରେଷ୍ଟୁରାଣ୍ଟର ବହୁତ ଭଲ ଲାଗେ ସେଥିଲାଗି ମୁଁ ସବୁବେଳେ ଖାଇବା ଅର୍ଡ଼ର କରେ ମୁଁ ଆଜି ମୁଁ ଆଜି ଭାତ ମିକ୍ସ ଡାଲ ଆଉ ମଟନ ଆଉ ଚିକେନ କବାବ୍ ମସଲା ପାମ୍ପଡ଼ ଆଉ କୋଲ୍ଡ ଡ୍ରିଙ୍କସ୍ ଇତ୍ୟାଦି ଇତ୍ୟାଦି ଖାଇବା ଅର୍ଡ଼ର କରିଛି କିନ୍ତୁ ଅର୍ଡ଼ର କରିସାରିଲା ପରେ ମୋ ଝିଅ କହୁଛି କି ମୋତେ କିଛିଟା ଡେଜର୍ଟ ବି ଦରକାର ଆପଣଙ୍କର କେଉଁ ଡେଜର୍ଟଟି ଭଲ ଅଛି ଆଇସ୍କ୍ରିମ୍ କେକ୍ ହାଲବା ଯେଉଁଟା ହେଲେ ବି ଚଳିବ କେଉଁଟାର ପ୍ରାଇଜ କେତେ ଅଛି ବୁଝିକିରି ମୋତେ ଟିକେ କୁହନ୍ତୁ ଆଇସ୍କ୍ରିମର ଷ୍ଟ୍ରବେରୀ ଫ୍ଲେବର ଦେବେନି ଆମକୁ ତା'ର ବାସ୍ନା ଭଲ ଲାଗୁନି ଆଉ କେକ୍ରେ ଭେନିଲା ଏସନ୍ସର କେକ୍ ଦେଇ ଦିଅନ୍ତୁ ଆଇସ୍କ୍ରିମ୍ରେ ଚକୋ ଫ୍ଲେବରର ଆଇସ୍କ୍ରିମ୍ ଦେଇଦିଅନ୍ତୁ ଆଉ ସୁଜିର ହାଲବା ଦେଇ ଦିଅନ୍ତୁ ଏତିକି ଆମେ ଅନୁରୋଧ କରୁଛୁ ଆପଣଙ୍କୁ ଆମର ଖାଇବା ସାଙ୍ଗରେ ଏ ଡେଜର୍ଟଟା ଆମର ଯୋଡ଼ି ଦିଅନ୍ତୁ ଯୋଡ଼ିଦେଲେ ଆମେ ଆସିଲା ପରେ ସିଏ ଆଉ ଗରମ ଗରମ ଖାଇବା ଦେବେ ଆମକୁ ଥଣ୍ଡା ଖାଇବା ଦେବେନି ଆମକୁ ଭଲ ଲାଗୁନି ସେଥିଲାଗି ଆସିକିରି ଆମେ ଖାଇବା ସରିଲା ପରେ ଡେଜର୍ଟ ଆସିକିରି ପହଞ୍ଚି ଯାଇଥିବ ଇଏ ଖାଇସାରିବା ପରେ ଆମେ ତାକୁ ଶେଷରେ ଖାଇବୁ